ଆମ ଅଞ୍ଚଳରେ ବହୁଳ ମାତ୍ରାରେ ହିନ୍ଦୁ ଧର୍ମାବଲମ୍ବୀମାନେ ବାସବାସ କରନ୍ତି ଆମର ପ୍ରମୁଖ ଧର୍ମ ହେଉଛି ହିନ୍ଦୁ ଧର୍ମ ସନାତନୀ ଧର୍ମ ଏବଂ ଆମର ପ୍ରମୁଖ ଗ୍ରନ୍ଥ ହେଉଛି ରାମାୟଣ ଓ ମହାଭାରତ